ହଁ ଆମ ଅଞ୍ଚଳରେ ବିଭିନ୍ନପ୍ରକାର ରୀତି ନୀତିରେ ରଥଯାତ୍ରା ପାଳନ କରାଯାଏ ରଥଯାତ୍ରାର ପନ୍ଦର ଦିନ ଆଗରୁ ସବୁ ଗାଁର ପିଲାମାନେ ରଥକେ ଭଲ୍ସେ ବନାସନ୍ ଅଖ ଲଗାସନ୍ ନେତ ଉତ୍ସବ ଦିନେ ବାନା ଗାଢ଼୍ସନ୍ ଆଉ ଦ୍ୱିତୀୟା ଦିନେ କାଳିଆ ସୁଭଦ୍ରା ବଳଭଦ୍ର ରଥରେ ଛଢି ବିଜେ କର୍ସନ୍ ବିଭିନ୍ନ ଗାଁ ମାନ୍କୁ ଆର୍ ସବୁ ଆଡୁ ଲୋକ ମାନେ ଦେଖ୍ବାର୍ଲାଗି ଆଏସନ୍ ସମସ୍ତେ ନୂଆ ଡ୍ରେସ୍ ପିନ୍ଧି କିରି ଧୁମ୍ ଧାମ୍ରେ ଆଏସନ୍ ଆର୍ ଭଲ୍ସେ ବିଭିନ୍ନପ୍ରକାର୍ ଖାଏବାର୍ଟା ଖାଏସନ୍ ଖେଳନାମାନେ କିଣିବାର୍ଲାଗି ସବୁ ଛୁଆମାନେ ଖୁସିରେ ଥିସନ୍ ତା'ପରେ ମାଉସୀ ଘର୍କୁ ଦଶ ଦିନ ଲାଗି ଯାଇ ସନ୍ କାଳିଆ ସୁଭଦ୍ରା ବଳଭଦ୍ର ସେନେ ଦଶ ଅବତାର ହୋଇ ଫେରି ଦଶମୀ ଦିନ ପ୍ରଭୁ ଶ୍ରୀ ଜଗନ୍ନାଥ ଫେରି ରଥ ଉପର୍କେ ଚଢ଼୍ସନ୍ ସେଥିନେ ବେଶି ବଢ଼ିଆ ସେ ପୁରା କୀର୍ତ୍ତନ୍ ବୈଠକି କରି ଇତ୍ୟାଦି ଲୁକମାନେ ଖୁସ୍ରେ ଥିସନ୍ ଖାଏବାର୍ଲାଗି ବେସି ଆଇଥିସି ଖାଇସନ୍ ଆର୍ ଦେଖିକି ଯାଏସନ୍